ଆମ ଅଞ୍ଚଲରେ ଗୋଟେ ଗୁଲା ଘର୍ ଅଛେ ଯେନେକି ଆମେ ଯାଇକିନା ଲୋନ୍ ଲାଗି ଗୋଟେ ଆପ୍ଲିକେସନ୍ ଆମେ ଆପ୍ଲାଏ କରସୁଁ ତା'ପରେ ହିଁ ଆମକେ ଲୋନ୍ଟା ପ୍ରୋଭାଇଡ଼୍ ହେସି ଯେନଟାକେ ସାର୍ ବି ଦେସନ୍ ତା'ପରେ ପଇସା ବି କିଛି ଦେସନ୍ ତ ସେ ଜିନିଷର ଲାଗି ଆମେ ଗୁଲା ଘର୍ କେ ଯାଇସୁଁ ତ ଲୋନ୍ ଆପ୍ଲାଏ ହେଇସାରଲା ପରେ ଦଶ୍ ଦିନ୍ ହେଉ କି ପନ୍ଦର ଦିନ୍ ହେଉ ତାପରେ ଯେନ୍ତା ଆମକେ ଆକାଉଣ୍ଟ୍ରେ ପଇସା ବି ପଡ଼ସି ଆଉ ଯେନଟା ଘରକେ ଡ଼ାକି ବି ଆଇସନ୍ ନାଇଁହେଲେ ଆମେ ବି ଯାଇକିନା ସୁସାଇଡ଼୍ରେ ପଚରେଇକିନା ଆମେ ସାର୍ ହଉ କି ପଇସା ବି ହଉ ଯାଣା ଆଣିକିନା ବି ଆଇସୁଁ ଆଉ ତା'ପରେ ଆମେ ଯେନଟା ଆମର୍ ଧାନ୍ ସିଜନ୍ରେ ଆମେ ଧାନ୍ କରାକୁରି କରସୁଁ ଧାନ୍ ହେଇସାରଲା ପରେ ସାର୍ ଫାର୍ ଦିଆ ଦୁଇ ସରି ସାରଲାପରେ ଯେନଟା ଆମର୍ ଗାଁରେ ହେଉ କି ଆମର୍ ଅଞ୍ଚଲ ଯେନ୍ ପାଖେ ବି ହଉ ଯେନଟା ଆମର୍ ଅଛେ ପଞ୍ଚାୟତର ମୁଖ୍ୟ ଜାଗା ସେନିକେ ଆମେ ଯାଇକିନା ଧାନ୍ ବିକା ବୁକି କରସୁଁ ମଣ୍ଡିରେ ଆଉ ତାପରେ ଯେନଟା ଲୋନ୍ ଆଣିଥିଲା ପଇସାଟାକେ ଆମେ ସୁଜି ଦେସୁଁ ତାପରେ ଏନ୍ତା ହେଇ ହେଇ କିନା ଆଉ ମାସେ ଦୁଇ ମାସ୍ ଗଲେ ବୋନସ୍ ଫୋନସ୍ ହଉ ସବୁକିଛି ଭଲ୍ ସୁବିଧା ମିଲସି ଆମକେ